ପୁରୀ ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ବିକାଶ କାର୍ଯ୍ୟକ୍ରମ ଶିକ୍ଷା ସ୍ୱାସ୍ଥ୍ୟ ସେବା ଓ ଦାରିଦ୍ର୍ୟ ମହିଳା ସଶକ୍ତିକରଣ ବିଧବା ପେନସନ୍ ଭିନ୍ନକ୍ଷମ ପେନସନ୍ ହେଉ ମଧ୍ୟ ସରକାର ବହୁତପ୍ରକାର ସୁବିଧା ଯୋଗାଇ ଦେଇଛି ମହିଳାମାନଙ୍କୁ ପେନସନ୍ ମିଳୁଛି ବିଧବାମାନଙ୍କୁ ମଧ୍ୟ ପେନସନ୍ ମିଳୁଛି ମହିଳା ସଶକ୍ତିକରଣ ଦ୍ୱାରା ପ୍ରତି ଗ୍ରାମରେ ଗୋଟେ ଗୋଟେ ସରକାର ଗ୍ରୁପ୍ ଖୋଲିଛନ୍ତି ମହିଳାମାନଙ୍କୁ ସେଇଠି ବିଭିନ୍ନପ୍ରକାର ତାଲିମ ଦିଆଯାଉଛି କେବଳ ସେମାନେ ନିଜେ ସ୍ୱାବଲମ୍ବୀ ହେଇପାରିବେ ନିଜେ ପଇସା ରୋଜଗାର କରିବେ ସେଥିପାଇଁ ପ୍ରତି ମଧ୍ୟ ତାଙ୍କୁ ସବୁପ୍ରକାର ସୁବିଧା ଦିଆଯାଉଛି ସରକାର ବହୁତପ୍ରକାର ସାହାଯ୍ୟ କରୁଛନ୍ତି କିଭଳି ବସ୍ତିମାନେ ବସ୍ତି ବସିବା ବସ୍ତି ବାସିନ୍ଧା ତାଙ୍କୁ ଘର ଯୋଗେଇ ଦିଆଯାଉଛି ସେମାନେ କେମିତି ସୁବିଧାରେ କିଭଳି କେମିତି ଜୀବନଯାପନ କରିପାରିବେ ସେଥିପ୍ରତି ମଧ୍ୟ ସରକାର ବହୁତ ସଚେତନ ହେଇଛନ୍ତି ଏବଂ ବିଧବାମାନଙ୍କୁ ପେନସନ୍ ମଧ୍ୟ ଦିଆଯାଉଛି ଭିନ୍ନକ୍ଷମ ଲୋକ ମଣିଷମାନଙ୍କୁ ସେମାନଙ୍କୁ କିଭଳି ଭଲସେ ନିୟୋଜିତ ହେବେ ସେମାନଙ୍କୁ ପାଠ ପଢ଼ିବା ସହିତ ସେମାନେ କିଭଳି ନିଜେ ନିଜର ନିଜେ ନିଜର ପରିବାର ଚଲେଇବା ପାଇଁ ସେଥିପ୍ରତି ମଧ୍ୟ ସରକାର ବହୁତପ୍ରକାର ସାହାଯ୍ୟ ସେମାନଙ୍କୁ କରୁଛନ୍ତି